ଆମେ ଯେହେତୁ ଓଡ଼ିଶାରେ ରହୁଛୁ ଆମ ରାଜ୍ୟ ଓଡ଼ିଶା ତେଣୁ ଆମେ ଓଡ଼ିଆରେ କଥାବାର୍ତ୍ତା କରୁ ଆଉ ଆମେ ଆମ ମୋ ମୋ ସାଙ୍ଗସାଥିମାନେ ବି ରହୁଛନ୍ତି ବାହାରେ ସେମାନଙ୍କ ପାଖକୁ ଆମେ ଯେତେବେଳେ ଯିବା ଆସିବା କରୁ କିମ୍ବା ଯାଇଥାଉ ସେଠିକି ଗଲେ ଆମେ ଓଡ଼ିଆରେ କଥାବାର୍ତ୍ତା ନକରି ଓଡ଼ିଆ ଭାଷାକୁ ଆମେ ହିନ୍ଦୀରେ ପ୍ରକାଶ କରିଥାଉ ଆଉ ଯେତେବେଳେ ସେଠୁ ଗାଁକୁ ଆସୁ ହିନ୍ଦୀ ଭାଷା ଆଉ ନ କହି ପୁଣି ଆମ ଓଡ଼ିଆ ଭାଷା ହିନ୍ଦୀକୁ ପୁଣି ଓଡ଼ିଆ ଭାଷାରେ ପରିଣତ କରିଥାଉ ତେଣୁ ଓଡ଼ିଆ ଭାଷା ହେଉଛି ସବୁଠାରୁ ଉନ୍ନତ ଧରଣର ଭାଷା ଯେଉଁଟାକି ସମସ୍ତେ କହିପାରିବେ ନାହିଁ ଯେଉଁଟାକି ଆମେ ଏଠି ଓଡ଼ିଆରେ କଥାବାର୍ତ୍ତା କରୁଛୁ ଓଡ଼ିଶା ବାହାରକୁ ଗଲେ ଆମେ ହିନ୍ଦୀରେ କଥାବାର୍ତ୍ତା କରିପାରୁଛୁ କି ମରାଠୀରେ କଥାବାର୍ତ୍ତା କରିପାରୁଛୁ କିମ୍ବା ତେଲୁଗୁରେ କଥାବାର୍ତ୍ତା କରୁଛୁ କି ତାମିଲରେ କଥାବାର୍ତ୍ତା କରିପାରୁଛୁ ଏସବୁ କରିପାରୁଛୁ କି ହିନ୍ଦୀରେ କଥାବାର୍ତ୍ତା କରୁଛୁ କିନ୍ତୁ ସେଠାକାର ଲୋକମାନେ ଆମ ଭାଷାକୁ କହିପାରିବେ ନାହିଁ ସେମାନେ ବୁଝିଥାଇପାରନ୍ତି କିନ୍ତୁ କେବେ ହେଲେ କହିପାରିବେ ନାହିଁ ତାଙ୍କୁ କହି ଆସିବନି ତେଣୁ ଆମ ଭାଷା ହେଉଛି ବହୁତ ଭଲ ଆଉ ମୋର ଅଭିଜ୍ଞତା ବହୁତ ଅଛି ଯେ ମୁଁ ଓଡ଼ିଆ କହିପାରୁଛି ଓଡ଼ିଆ କହିଲା ବେଳେ ମୋତେ କିଛି ଭଲ ଲାଗୁଛି ଆଉ ଏଠୁ ଯେତେବେଳେ ଦିଲ୍ଲୀ ଯାଏ କିମ୍ବା ବମ୍ବେ ଯାଏ କିମ୍ବା ପୁନେ ଯାଏ ସେଠି ଓଡ଼ିଆ ଭାଷାକୁ ଉନ୍ନତ କରି କିଛି ହିନ୍ଦୀ ଭାଷାରେ ମୁଁ କଥାବାର୍ତ୍ତା କରିଥାଏ